ମାଛ ଧରିବା ପାଇଁ ଡଙ୍ଗା ଟିକେ ବଡ଼ ହେବା ଦରକାର କାରଣ ମାଛ ଧରିବା ପାଇଁ ଯିଏ ଯିବେ ସିଏ ଯିବେ ଆଉ ଡଙ୍ଗା ଚଲେଇଲା ବାଲା ବି ଯିବେ ମାଛ ରଖିବା ପାଇଁ ମାଛ ଟ୍ରେ ଯିବ ତା'ପରେ ଲୋକ ଜାଲ ଯେଉଁ ମାଛ ଧରା ହେବ ଜାଲ ଯିବ ଆଉ ସମୁଦ୍ରରେ ଯାଇକି ଧରନ୍ତି ବା ଆଖ ପାଖ ନଈ ସବୁ ସମୁଦ୍ରରୁ ଯେଉଁ ନଦୀ ସବୁ ବହି ଆସିଛି ସେ ନଈରୁ ବି ଭିତରକୁ ଯାଇକିରି ସବୁ ତ ନଦୀ ଭିତରରୁ ମାଛ ବଡ଼ ମାଛ ସବୁ ଧରିକିରି ନାଁ ଇଏ କରିକି ଚୁ ଜାଲ ପକେଇକି ମାଛ ଧରିକିରି ସବୁ ନଦୀ ଭିତରୁ ଆଣନ୍ତି ସବୁ ବଡ଼ବଡ଼ ଡଙ୍ଗା ଦରକାର ପଡ଼େ କାରଣ ସେଥିରେ ମାଛ ରହିବ ଜାଲ ବି ଯିବ ଯିଏ ମାଛ ଧରିବା ପାଇଁ ଯିବେ ସେମାନେ ବି ଯିବେ ସମସ୍ତେ ଯାଆଁନ୍ତି ତେଣୁକରି ମାଛ ଧରିବା ପାଇଁ ବଡ଼ ଡଙ୍ଗା ଆବଶ୍ୟକ ପଡ଼େ ଭିତରୁ ସମୁଦ୍ର ଭିତରୁକୁ ଯାଆନ୍ତୁ ନଦୀ ଭିତରକୁ ଯାଆନ୍ତୁ ଗଲେ ବଡ଼ବଡ଼ ଟା ଡଙ୍ଗା ଦରକାର ପଡ଼େ ଆଉ